ଆଗ ସମୟରେ ଲୋକମାନେ ଶୁଦ୍ଧ ଓଡ଼ିଆ ଭାଷା କହୁଥିଲେ ବର୍ତ୍ତମାନ ଏଥିରେ ଅଧିକାଂଶ ଇଂରେଜ ଶବ୍ଦର ବ୍ୟବହାର ହେଉଛି ଲୋକମାନେ ଖଣ୍ଡି ଓଡ଼ିଆ କହୁଛନ୍ତି ପାଶ୍ଚାତ୍ୟ ସଂସ୍କୃତିର ଆଗମନରେ ଓଡ଼ିଆ ଭାଷା ତାର ମୂଲ୍ୟ ହରାଇବାରେ ଲାଗିଛି